ଆମର ଭାଷା ଓଡ଼ିଆ ଭାଷା ଏବଂ ଶ୍ରେଷ୍ଠ ଭାଷା ଅଛି ସଂସ୍କୃତି ଭାଷା ଆମର ଭାଷା ଭିତରେ ଅଛି ଆମର ସମ୍ବଲପୁର ଭାଷା ଏବଂ ନୟାଗଡ଼ ଭାଷା ପୁରୀ ପୁରୀ ଭାଷା ଆଉ ଆମର ଗଞ୍ଜାମ ଜିଲ୍ଲାର ଭାଷା ଆମର ମୟୂରଭଞ୍ଜର ଭାଷା ଏବଂ ବିଭିନ୍ନ ପ୍ରକାର ଜିଲ୍ଲାର ଅଲଗା ଅଲଗା ଭାଷା ରହିଛିି ଏଇ ଭାଷା ନେଇ ଆମେ କଥାବାର୍ତ୍ତା ଏବଂ ବୁଝା ସୁୁଝା ବି ହେଇଥାଉଛୁ ଏଣୁ ଆମର ଓଡ଼ିଆ ଭାଷା ଭଲ ଭାଷା ଏବଂ ଯେଉଁ ବାହାର ଲୋକ ବି ଆସନ୍ତି ଏ ଭାଷାକୁ ନେଇ ସମସ୍ତେ ଖୁସି ହୁଅନ୍ତି ଏବଂ ଶିଖିବା ବହୁତ ସହଜ ଏ ଭାଷା ଏ ଭାଷାରେ ବହୁତ ମହତ୍ତ୍ଵ ଅଛି ଏବଂ ଓଡ଼ିଆର ଓଡ଼ିଆକୁ ଲାଗି ଆମର ୱେଷ୍ଟ ବେଙ୍ଗଲର ବାଙ୍ଗଲା ଭାଷା ଏଇ ଭାଷା ଟାଇପ୍ର ବି ହୁଏ ଆଉ ଆମର ହିନ୍ଦୀର କେତେକ ପ୍ରନାଉନ୍ସେସନ୍ ଆମର ଓଡ଼ିଆ ସହିତ ବି ମିଶୁଛି ଏଇ ଓଡ଼ିଆ ଭାଷା କି ନେଇ କେତେ ଭାଷା ଆମର ସଂଯୋଗ ହୋଇଛି ଏଣୁ ଆମ ବହୁତ ଖୁସି ଲାଗେ ଆମେ ଯେହେତୁ ଓଡ଼ିଆ ଏବଂ ଗର୍ବ ଲାଗେ ନିଜକୁ ଆମେ ମୁଁ ଓଡ଼ିଆ ବୋଲି ବହୁତ ଖୁସି ଲାଗେ